ମୁଁ ମୋ ଜୀବନରେ ଜୀବନରେ ପାଠକୁ ତ ବେଶୀ ଇମ୍ପୋଟାଣ୍ଟ୍ ଦିଏ ହେଲେ ଏ ଝିଅ ଟୁ ଝିଅ ଥିଲା ବେଳେ ବେଶୀ ପାଠକୁ ଏକା ଭଲ୍ ଲାଗେ ସେଥିର୍ କାଜି ମୋତେ ପାଠ୍ ପାଠ୍ ପଢ଼୍ବାକେ ଗୀତ ଗାଇବାକେ ବି ବେଶୀ ଭଲ୍ ଲାଗ୍ସି ଆର୍ ପଢ଼୍ଲା ବେଲେ ହେଲେ ଆଜ୍ ଇଟା ବାହା ବାହା ହେଲା ପରେ ଆଜିକାଲି ତ ଓଡ଼ିଆ ଘରେ ତ ସେନ୍ତ କଲେ ମେଟ୍ରିକ୍ ପ୍ଲସ୍ ଟୁ ପ୍ଲସ୍ ଟୁ ପଢ଼୍ଲେ ପଢ଼ି ସାର୍ଲେ ବାପା ମା' ଅଲ୍ଗା ଘରେନେ ବିହା କରିଦେବାର୍ ଲାଗି ଚାହେଁସନ୍ ସେତିର୍ କାଜି ଏକା ମୁଇଁ ବେଶୀ ବି ନି ପଢ଼ିପାରି ପ୍ଲସ୍ ଟୁ ତକ୍ ମୋର୍ ବାପା ମା' ପଢ଼ାଲେ ମୋତେ ଆର୍ ହେତ୍କେ ଗୁଟେ ଘର୍କେ ଇଟା ଶାଶୁ ଘର୍ କେ ଆସ୍ନି ହେଲେ ପଢ଼୍ବା ଲାଗି ବି ଇଚ୍ଛା ଥିଲା ଆରୁ ପ୍ଲସ୍ ଟୁ ତକ୍ କେ ମୁଁ ପଢ଼୍ନି ପାଠ ପଢ଼୍ଲା ବେଳେ ଖୋବ୍ ମଜା ମସ୍ତି ସାଙ୍ଗ୍ ସାଥିନେ କର୍ବାକେ ମିଲ୍ସି ଆରୁ ମୋତେ ଗୀତ ଗାଇବାକେ ବି ଭଲ୍ ଲାଗେ ହେଲେ ଆଜି ଇ ବି ବିହା ହେଇ ସାର୍ଲା ପରେ ଆର୍ କାଣା କର୍ମା ନିଜେ ନିଜର୍ ଛୁଆ ମାନ୍କେ ଟିକେ କାଣା ହେନ୍ତା ମୁଇଁ ତ ପଢ଼ି ନିପାର୍ନି ଭାବିକରି ମୋର୍ ଛୁଆ ମାନ୍କେ ବି ପଢ଼ାମି ବୋଲି କ ଭାବ୍ସିଁ ଆରୁ ମୋତେ ପାଠ୍କେ ଫାଟ୍କେ ଭଲ୍ ଲାଗ୍ସି ଗୀତ୍ ଗାଏବାକେ ବି ବେଶୀ ଭଲ୍ ଲାଗ୍ସି ହେଲେ ଆଜି ଆଜିକାଲି ତ ପାଠ୍କେ ବେଶୀ ଲୋକ୍ ଇମ୍ପୋଟାଣ୍ଟ୍ ଦଉଛନ୍ ସେଥିରକାଜି ପାଠ୍ ଉପ୍ରେ ବି ବେଶୀ ଗୁରୁତ୍ଵ ଦେସିଁ